ହଁ ସେମିତି କିଛି ବ୍ୟବସ୍ଥା ମଧ୍ୟ ରହିଛି ସ୍ଥାନ ଅଟୋ ରିକ୍ସା ମଧ୍ୟ ଅଛି ଘର ପାଖରୁ ଜଗତସିଂହପୁର ଜିଲ୍ଲା ପାଇଁ ଅଟୋ ରିକ୍ସାମାନ ମଧ୍ୟ ବିଭିନ୍ନ କାର୍ଯ୍ୟପକାର ରହିଛି ଯାହାକି ଗତିଶୀଳ ପରିବହନ ଯୋଗଦାନ ଆମେ କରିପାରିବୁ ରିକ୍ସା ମୋଟର ବାଇକ୍ ଘରୋଇ ସବୁ ମଧ୍ୟ ରହିଛି ହେଲ୍ପ ଲାଇନ୍ ମାଧ୍ୟମ ଯାହାକି ଇମର୍ଜେନ୍ସି ତତ୍କାଳୀନ କାର୍ଯ୍ୟରେ କାର୍ଯ୍ୟକ୍ରମ ଆସିପାରିବ ଏହା ସହ ଅନେକ କାର୍ଯ୍ୟ ମଧ୍ୟ ଇଏ କରିବ ତ ବିଭିନ୍ନ ପ୍ରକାର କାର୍ଯ୍ୟ ମଧ୍ୟ ହେଇପାରିବ ଇମର୍ଜେନ୍ସି ଇଏରେ ଗାଡ଼ିବାହନ ମଧ୍ୟ ହୋଇଥାଏ ଏହା ମାଧ୍ୟମ ଅତ୍ୟନ୍ତ ନିଆରାପୂର୍ଣ୍ଣ ଢଙ୍ଗ ଏହା ମଧ୍ୟ କୁହାଯାଇଥାଏ ଯେକି ତତ୍କାଳୀନ ପରିସ୍ଥିତିରେ ଦୈନନ୍ଦିନ ପ୍ରବେଶ ଯୋଗ୍ୟତା ମଧ୍ୟ ଗତିଶୀଳ ହୋଇପାରେ ସେଠାରେ ରହୁଥିବା ଲୋକମାନଙ୍କୁ ଏହା କିପରି ପ୍ରଭାବିତ କରିବ ସେମାନେ ସହଜରେ ସୁବିଧାରେ ଉପଭୁକ୍ତ ହୋଇପାରିବେ ରିକ୍ସା ମଧ୍ୟରେ ହଉ କିମ୍ବା ବକ୍ସ ମଧ୍ୟରେ ହଉ ବିଭିନ୍ନ କାର୍ଯ୍ୟକାରୀତା ମଧ୍ୟ ସେମାନେ କରିପାରିବେ ଅତ୍ୟନ୍ତ